ହ୍ୟାଲୋ ହଁ ଡାକ୍ତର ନିରୁପମା କହୁଛନ୍ତି ଏଇ ମୋର ଟିକେ ପେଟରେ କ'ଣ ଗୋଟେ ହେଇଛି ମୁଁ ଜାଣିପାରୁନି ତାକୁ ଟିକେ ଚେକ୍ ଅପ୍ କରାଇବି

ହଉ ଆଉ ଟିକେଟ୍ କେତେ ପଇସା ପଡ଼ୁଛି ହଉ ହଉ ମୁଁ କେତେବେଳେ ଟାଇମ୍ କେତେଟାରୁ କେତେଟା ଗଲେ ଆପଣ ଆଭେଲେବୁଲ୍ ହେବେ ହଉ ଆଉ କିଛି ମେଡିସିନ୍ ମୁଁ ନେଇ ପାରିବିକି ଔଷଧ ହଉ ହଉ ଯାହା ଖାଉଛି ବର୍ତ୍ତମାନ ସେଗୁଡ଼ା ସବୁ ନେଇକି ଯିବି ଆଉ କିଛି ପରୀକ୍ଷା କରାଇଥିବି କି ଆଗରୁ ହଉ ହଉ

ଆଉ